ହଁ ମୁଁ ପିଲାଦିନେ ଖୁବ ଭଲ ଚିତ୍ରାଙ୍କନ କରିପାରେ ସେଥିପାଇଁ ମୋତେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ମୋର ନାଁ ଶିକ୍ଷକ ମାନେ ଦେଇଥାନ୍ତି ପ୍ରତି ପ୍ରତିଯୋଗିତାରେ ମୁଁ ଭାଗ ନେଇଥାଏ ପ୍ରତିଯୋଗିତାରେ ମୁଁ ପ୍ରଥମ ଶ୍ରେଣୀ ପୁରସ୍କାର ପାଇଥାଏ ସେଥିପାଇଁ ଆମ ବିଦ୍ୟାଳୟ ଗର୍ବ ଅନୁଭବ କରେ ମୋ ପିତାମାତା ବନ୍ଧୁ ସଭିଏଁ ମଧ୍ୟ ଗର୍ବ ଅନୁଭବ କରନ୍ତି ମୋତେ କୁହନ୍ତି ଏ କଳାଟି ତୁମେ କେଉଁଠାରୁ ଶିଖିଲ ତୁମ ଘରେ ଏହିପରି କଳାର ଅନ୍ୟ କେଉଁ ବ୍ୟକ୍ତିମାନେ ଅଛନ୍ତି ତୁମେ ଏହାକୁ ନିଜର ପ୍ରଫେସନାଲ କରିଦେଉନ କାହିଁକି